ଖରା ଦିନେ ଆମେ ବାଡ଼ିରେ ଯେଉଁ ଗଛ ଲଗାଏ ସେ କ'ଣ ଅଧିକ ପାଣି ଦରକାର ହୁଏ କାରଣ ସୂର୍ଯ୍ୟଙ୍କ କିରଣ ସେ ପାଣିଟା ଶୋଷି ନେଇଯାଏ ତେଣୁ ଗଛ ଅଧିକ ପାଣି ଦରକାର ହୁଏ ଆମକୁ ଟିକିଏ ଗଛରେ ଅଧିକ ପାଣି ଦେବାକୁ ପଡ଼େ ଯାହା ଦ୍ଵାରା ଗଛ ସତେଜ ରୁହେ ଆଉ ପନିପରିବା କି ଫୁଲ ଆମେ ଭଲରେ ପାଇପାରିବା ସେମିତି ବର୍ଷା ଦିନ ଅଛି ବର୍ଷା ଦିନରେ କଣ ଗଛ ମୂଳରେ ପାଣି ଜମିଲେ ଗଛଗୁଡ଼ା ପଚିଯିବ କି ପତ୍ର ପଚିଯିବ ଆଉ ଠିକସେ ଗଛଟାକୁ ଭଲସେ ପାଇପାରିବାନି କି ଫଳ ଭଲସେ ପାଇପାରିବାନି ତେଣୁକରି ଆମେ କଣ କଲେ ଗୋଟେ ଗଛଟାକୁ ତାକୁ ସେଇ ଜାଗାଟାକୁ ହାଣିକି ପାଣି ନାଲ କରିକି ବାହାରକୁ ଛାଡ଼ିଦେବେ ଯାହାଦ୍ଵାରାଟା କି ଆମ ଗଛର ମୂଳଟା ଭଲ ରୁହେ କି ଗଛଟା ବି ଭଲ ରୁହେ ଆଉ ଶୀତଦିନେ ଶୀତଦିନେ ଆମର କଣ ଯେଉଁ ପୋକ ମାରେ କି କଣ ମାରେ ଗଛଟା କଣ ମୋଚା ମୋଚା ହେଇଯାଏ ଆମେ କଣ କରିବା ତାକୁ ଘରେ ପାଉଁଶ କି ଗ୍ୟାମାକ୍ସିନ ଅଛି ପକେଇଦିଏ ପକେଇଦେଲେ ଗଛଟା ଭଲ ରୁହେ ଆଉ ଫଳ ମଧ୍ୟ ଭଲ ହୁଏ